ବାଲେଶ୍ୱର ଜିଲ୍ଲାରେ ଧାନ ଚାଷ ପାନ ଚାଷ ଚିନାବାଦାମ୍ ଚାଷ ହୋଇଥାଏ ଧାନ ଚାଷ ହେଉଛି ଲୋକମାନେ ଧାନ ଆଗେ ଲଙ୍ଗଳ କରିବେ ତା'ପରେ ଆଗେ ତୋଳା ପକିଇବେ ତା'ପରେ ନଙ୍ଗଳ କରିବେ ତା'ପରେ ତୋଳା ଉପୁଡ଼ି କି ରୁଆ ହବ ରୁଆ ସରିଲେ ରୁଆ ସରିଲେ ସାର ବୁଣା ହୁଏ ସାର ବୁଣା ସରିଲେ ଘାସ ବଛା ଯାଏ ଧାନ ଚାଷ ସରିଲା ଚିନାବାଦାମ ଚାଷ ଆଗେ ନଙ୍ଗଳ ହୁଏ ସାର ବୁଣା ହୁଏ ଖତ ଦିଆହୁଏ ନଙ୍ଗଳ କରିକି ବାଦାମ୍ ଚିନାବାଦାମ୍ ପକା ହୁଏ ଚିନାବାଦାମ୍ ପକାଣିଆ ସରିଲା ପରେ ଚିନାବାଦାମ୍ ଗଛ ଉଠେ ତା'ପରେ ଘାସ ବଛା ହୁଏ ଘାସ ବଛା ସରିଲେ ଘାସ ବଛା ସରିଲେ ତା'ପରେ ସାର ଛିଞ୍ଚା ହୁଏ ତା'ପରେ ସାର ଛିଞ୍ଚା ସରିଲେ ବାଦାମ ଉପୁଡ଼ା ହୁଏ ବାଦାମ ଉପୁଡ଼ା ସରିଲେ ବାଦାମ୍ ଛିଡ଼ା ହୁଏ ଶୁଖା ଯାଏ ଶୁଖା ଗଲା ପରେ ତା ଚିନାବାଦାମ୍କୁ ବିକ୍ରି କରାଯାଏ ପାନ ଚାଷ ହେଉଛି ପାନ ହେଉଛି ପୁଆ ପୋତା ଯାଏ ପୁଆ ପୋତା ସରିଲେ ପାଣି ଦିଆଯାଏ ପାଣି ଦିଆ ସରିଲା ପରେ ଗଛ ବଡ଼ ହେଲା ପାନ ହେଲା ପାନ ହେଇ ସାରିଲା ପରେ ବଜାରରେ ବିକ୍ରି କରି ପଇସା ଆଣିଲା ପରେ ତା'ପରେ